ଯେତେବେଳେ କୌଣସି ଜ୍ଞାନକୌଶଳର ଶିଖା ଯାଇଥାଏ କିମ୍ବା କୌଣସି ଲୋକମାନଙ୍କୁ ଏକତ୍ରିତ କରି ଯୁବପିଢ଼ୀ ମାନେ କୌଣସି ପ୍ରଚେଷ୍ଟା ଆରମ୍ଭ କରିଥାନ୍ତି ସେତେବେଳେ ବହୁତ ବ ନାଗରିକମାନେ ବହୁତ ହଇରାଣ ମଧ୍ୟ କରିଥାନ୍ତି ଏବଂ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି ଯେପରିକି ଏକ ଟ୍ରେନିଂର ଆୟୋଜନ କଲେ ସମାଜ କିପରି ଆଗକୁ ଯିବ କିଭଳି ରହିବ ସେହି ସମୟରେ ଯେହେତୁ ଯେତେବେଳେ ଟ୍ରେନିଂ ଦିଆଯାଏ ସେହି ସମୟରେ ବହୁତ ନାଗରିକମାନେ ବୟସ୍କ ଲୋକର ନାଗରିକମାନେ ବହୁତ ହଇରାଣ କରିଥାନ୍ତି ଏବଂ ବରିଷ୍ଠ ନାଗରିକଙ୍କନିକ ମାନେ ସ୍ ବହୁତ ହଇରାଣ ଓ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି